ଦିନକୁ ଦିନ ଆମ ଓଡ଼ିଶାର ଭାଷା ସାହିତ୍ୟରେ ପରିବର୍ତ୍ତନ ଘଟିଛି ଏବଂ ଆଧୁନିକ ଅଭିଭାବକ ନିଜର ପିଲାମାନଙ୍କୁ ଇଂଲିଶ ଇଂରାଜୀ ମିଡ଼ିୟମରେ ପାଠ ପଢ଼ାଇବାକୁ ପ୍ରୋତ୍ସାହନ କରୁଛନ୍ତି କିନ୍ତୁ ଆମ ଓଡ଼ିଆ ସାହିତ୍ୟକୁ ବଞ୍ଚାଇ ରଖିବାକୁ ହେଲେ ଆମମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ଆମ ଓଡ଼ିଶାରୁ ମଧ୍ୟ ଓଡ଼ିଆରେ ପାଠ ପଢ଼ି ବିଶ୍ୱ ଦରବାରରେ ନିଜର ପରିଚୟ କମାଇଛନ୍ତି ଏବଂ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଆମେ ଚେଷ୍ଟା କରିବା ଏବଂ ଓଡ଼ିଆ ଭାଷାକୁ ଆଗକୁ ବଢ଼େଇ ନେବା ଏଥିପ୍ରତି ସରକାର ମଧ୍ୟ ସଚେତନ ହେବା ଆବଶ୍ୟକ